ଆମ ଭାଷାରେ ବଲାଙ୍ଗୀର ଜିଲ୍ଲାରେ ପାରା ଘର ଚଟିଆ ଶୁଆ ଶାଗୁଣା କୋଇଲି ଭଳି ପକ୍ଷୀମାନଙ୍କୁ ଦେଖିବାକୁ ମିଳେ ଏବଂ ଦେଖିବାକୁ ଆମର ପ୍ରିୟ ପ୍ରକାରର ପକ୍ଷୀ ହେଉଛି ଶୁଆ କାରଣ ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ସେ ଆମ ସହ କଥାବାର୍ତ୍ତା ମଧ୍ୟ କରିଥାଏ ସେଥିପାଇଁ ଆମେ ଶୁଆକୁ ବହୁତ ଭଲ ପାଇଥାଉ